ଜଗତସିଂହପୁର ଲୋକମାନଙ୍କର ସ୍ପେଶାଲ୍ ବୃତ୍ତି ହେଉଛି ସ୍ପେଶାଲ୍ କ୍ୟାରିୟର୍ ଗ୍ରହଣ କରନ୍ତି ଅଧିକାଂଶ ଲୋକ ଅଧିକାଂଶ ପରସେଣ୍ଟେଜ୍ ଲୋକ ଯିଏ କି ସେଟା ହେଉଛି କୃଷି ତେଣୁ କୃଷି ଉପରେ ନିର୍ଭର କରି ଚଳିବା ବା ପଶୁପାଳନ କରିବା ଏ ଜିଲ୍ଲାର ମୁଖ୍ୟ ଜିନିଷ ଆଉ ଦ୍ୱିତୀୟ ଯେ ଆର ଅର୍ଥନୀତିର ଅବଦାନ ହେଉଛି କୃଷିଜାତ ଦ୍ରବ୍ୟ ସରକାର ମଣ୍ଡି ମାଧ୍ୟମରେ ହଉ କି ଲୋକାଲ୍ ମାର୍କେଟରୁ ହଉ ବିକା ବିକି କରି ଅର୍ଥନୀତିକ ଅବଦାନଟା ନିଶ୍ଚିତ ହେବାର କୃଷି ଉପରେ ନିର୍ଭରଶୀଳ ଅଧିକାଂଶ ଆଉ ଯେଉଁ କିଛି ଲୋକ ବି ରହିଯାଆନ୍ତି ଏଜୁକେଟେଡ଼୍ ଡିଷ୍ଟ୍ରିକ୍ଟ ହିସାବରେ ଗଣାଯାଏ ତ ଏଜୁକେସନ୍ରେ ଯାଇ ବହୁତ ବାହାରେ ବୃତ୍ତି କରୁଛନ୍ତି ଯେଉଁଟାକି ବାହାର ପଇସା ଆମ ରାଜ୍ୟକୁ ଆସୁଛି ବା ଆମ ଜିଲ୍ଲାକୁ ଆସୁଛି ସେଥିପାଇଁ ଜଗତସିଂହପୁରର ଅର୍ଥନୀତି ବା ଅତି ସ୍ୱଚ୍ଛଳ